ଆମର୍ ଓଡ଼ିଶାର ପର୍ଯ୍ୟଟନସ୍ଥଳୀକେ ବୈଦଶକମାନଙ୍କୁ ଆକର୍ଷିତ କର୍ବାର ଲାଗି ଡେଭଲପ୍ କର୍ବାକେ ପଡ଼୍ବା ସୀମାରେ ମାନେ ସବୁ ଯେମିତି ଫ୍ୟାସିଲିଟି ଦେବାକେ ପଡ଼୍ବା ଯେନ୍ତା କିି ଖାନା ପିନା ଆମର ଆଦିବାସୀ ଏରିଆମାନଙ୍କୁ ଡେଭଲପ୍ କରିବାକୁ ପଡ଼ବା ସୁବିଧା ଆମକୁ ମିଲ୍ବା